ଆମ ଚତୁରପାର୍ଶ୍ଵ ପନିପରିବା ତା'ପରେ ଡାଲି ମିଠା ଖାଦ୍ୟ ତା'ପରେ ମିକ୍ସଚର୍ ବିସ୍କୁଟ୍ କୁର୍କୁୁରୀ ଇତ୍ୟାଦି ଇତ୍ୟାଦି ଖାଦ୍ୟ ତା'ପରେ

ଆଇସ୍କ୍ରିମ୍ କୁରକୁରି ବିସ୍କୁଟ୍ ତା'ପରେ ଆଲୁଚପ୍ ସିଙ୍ଗ୍ଡ଼ା ଏନ୍ତା ଜିନିଷ୍ ଇତ୍ୟାଦି ଇତ୍ୟାଦି ଆଉ ଜିନିଷ୍ ବିକ୍ରୟ ହୁଏ ବ୍ୟବହାର କରାଯାଏ ତା'ପରେ ଡ଼୍ରେସ୍ ପଟା ଓ ବିକ୍ରୟ ହୁଏ